କୁକୁଡ଼ା ହେଉଛନ୍ତି ଗୃହପାଳିତ ପଶୁ କୁକୁଡ଼ାମାନଙ୍କୁ ବିଭିନ୍ନ ପ୍ରକାର ବ୍ୟବସାୟରେ ଲଗାଉଛନ୍ତି ଲୋକମାନେ ଏଥିରୁ ଲାଭଦାୟକ ହେଉଛନ୍ତି ସେଥିପାଇଁ ଆମେ କୁକୁଡ଼ାମାନଙ୍କୁ ରଖିବା ପାଇଁ ଏକ ସିମେଣ୍ଟର ଭଲ ଭାବରେ ଘର ତିଆରି କରିବା ଏବଂ ତାଙ୍କ ପାଖରେ କିଛି ଆବର୍ଜନା ରଖିବା ନାହିଁ ଏବଂ ତାଙ୍କ ପାଖରେ ତାଙ୍କୁ ହଇରାଣ କରୁଥିବା ଗୃହପାଳିତ ପଶୁ ରଖିବା ନାହିଁ ତାଙ୍କୁ ଯେଉଁ ବିଭିନ୍ନ ଲାଇଟ୍ ରେ ରଖିବା ଉଚିତ ଏବଂ ତାଙ୍କୁ ପାନୀୟ ଏବଂ ଖାଦ୍ୟ ଯୋଗାଇ ଦେବା ନିହାତି ଦରକାର ତାଙ୍କର ସୁବିଧା ଅନୁସାରେ ରଖିବା ଦରକାର ତାଙ୍କୁ ମାସକରେ ଦୁଇଥର କିମ୍ବା ଥରେ ନିହାତି ଭାବରେ ଡାକ୍ତରଙ୍କୁ ଦେଖାଇବା ଦରକାର ପଶୁ ଡାକ୍ତରଙ୍କୁ ଦେଖାଇବା ଦରକାର ଯାହାଦ୍ୱାରା କୁକୁଡ଼ାମାନଙ୍କୁ ହେଉଥିବା ରୋଗ ସୁରକ୍ଷିତ ସେମାନେ ରୋଗରୁ ସୁରକ୍ଷିତ ହୋଇପାରିବେ ଯେପରିକି ବାର୍ଡ଼ ଫ୍ଲୁ ଘୁମିୟା ରୋଗ ଇତ୍ୟାଦି ଏବଂ ଯେଉଁମାନେ ଆକ୍ରା ସେଇ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ସେମାନଙ୍କୁ ଏକ ଅଲଗା ଘରେ ରଖିବା ଦରକାର ଯାହାଦ୍ୱାରା କି ତାଙ୍କର ହୋଇଥିବା ରୋଗ ଅନ୍ୟ କୁକୁଡ଼ାଙ୍କୁ ନ ବ୍ୟାପିଯାଉ କୁକୁଡ଼ାମାନଙ୍କୁ ଏହିପରି ଭଲରେ ରଖିବା ଦ୍ଵାରା ଆମେ ଅଧିକ ଲଭ ଲାଭ ଦାନ ହୋଇପାରୁଥାଉ